ବଗିଚା କାମ ପାଇଁ ମୁଖ୍ୟତଃ ଆମେ କୋଦାଳ ଶାବଳ କୋଡ଼ି ଫାଉଡ଼ା କଇଁଚି କତୁରୀ କରଣି ଗମଲା ଏସବୁ ଆମେ ବ୍ୟବହାର କରିଥାଉ କାରଣ କୋଦାଳଟି ଆମେ ମାଟି ହାଣିବା ପାଇଁ ଆମକୁ ସାହାଯ୍ୟ କରିଥାଏ ଶାବଳରେ ବାଡ଼ ଫାଡ଼ ଦେବା ପାଇଁ ଗାତ ଖୋଳିବା ପାଇଁ ଆମକୁ ସିଏ ବି ସାହାଯ୍ୟ କରିଥାଏ କୋଡ଼ି କୋଡ଼ିରେ ଗଛମାନଙ୍କୁ ହୁଡ଼ା ଟେକିବା ପାଇଁ କୋଡ଼ିବା ପାଇଁ ସେମାନଙ୍କୁ ଆମକୁ ଫାଉଡ଼ା ବି କାମରେ ଲାଗେ କଟୁରିରେ ଗଛରେ ଚାରିପଟେ ବାଡ଼ି ଦେବା ପାଇଁ ହେଲେ କୌଣସି ଗଛକୁ ହାଣି ବାଡ଼ ଦେବା ପାଇଁ ସେକୁ ଚାରିପଟେ ପୋତିଆ ପାଇଁ ଗଛ ହାଣିବା ପାଇଁ ଏବେ ଆମର ବ୍ୟବହାର ହୋଇଥାଏ କରଣୀ ବଗିଚାର ଚତୁଃପାର୍ଶ୍ୱ ପାଣି ବାହାରକୁ ନ ଯିବା ପାଇଁ ପାଣିଟା ଭଲ ରହିବା ପାଇଁ ଆମେ କରଣୀରେ କିଛି ମସଲା ଗୋଳାଇ ଚାରିପଟରେ ଆମେ କିଛି ଗୋଟେ ବାଉଣ୍ଡରୀ ଏମିତି ବୁଲାଇଥାଉ ଯାହାକି ଗମଲା ଦ୍ୱାରା ସିମେଣ୍ଟ ବାଲି ଗୋଳାଇ ଆମେ ତାକୁ ଚାରିପଟ ଦେଇ ମାଟି ଆଣି ପାଣିଝରା ଖୁଆରା ମାରି ଆମେ ସେ ପାଣି ଗଛରେ ପାଣି ଝରଣା ଉପରେ ପକାଇ ଏସବୁ ଆମେ ପାଣି ଝରଣା କରିଥାଉ ଏସବୁ ଆମକୁ ବହୁତ ସାହାଯ୍ୟ କରନ୍ତି ଆମର